ନୟାଗଡ଼ ଜିଲ୍ଲାର ମୁଖ୍ୟ ଶିଳ୍ପ ଓ ଅର୍ଥନୈତିକ ଉତ୍ସ ଗୁଡ଼ିକ କୃଷି ଉତ୍ପାଦନ ଏବଂ ସେବା କ୍ଷେତ୍ର ନୟାଗଡ଼ ଜିଲ୍ଲାରେ ସେମିତି କୌଣସି ଶିଳ୍ପ ର ବିକାଶ ହୋଇନାହିଁ ତେଣୁ ଲୋକମାନେ ବା ଯୁବକ ଯୁବତୀ ମାନେ ରୋଜଗାର କରିବା ପାଇଁ କୃଷି ଉପରେ ନିର୍ଭର କରନ୍ତି ଆମ ଜିଲ୍ଲାରେ କୃଷି ରୁ ଧାନ ମୁଗ ବିରି କୋଳଥ ଚଣା ଆଖୁ ଏହିସବୁ ଉତ୍ପାଦନ ହୋଇଥାଏ ଚାଷୀ ମାନେ ଏହିସବୁ ସାମଗ୍ରୀ କୁ ଉତ୍ପାଦନ କରି ନିଜର ପରିବାର ଭରଣ ପୋଷଣ କରିଥାନ୍ତି ଆମ ଜିଲ୍ଲା ରେ ସେବା କ୍ଷେତ୍ରର କୌଣସି ସେତେ ଉଚ୍ଚ କୋଟୀର ସେବା ମିଳିପାରୁନାହିଁ